ବି ପୂଜା କରିଥାନ୍ତି ଏମିତିକି ବହୁତ ପରମ୍ପରା ଥାଏ ଆଉ ଏହାର ଆଞ୍ଚଳିକ ଭାଷା ହେଉଛି କୁଇ ଭାଷା ଆଉ ଏଥିରେ ବି ବହୁତ ତିନି ପ୍ରକାର ଧର୍ମର ଲୋକ ବାସ କରନ୍ତି ଯେମିତିକି ହିନ୍ଦୁ ଖ୍ରୀଷ୍ଟିଆନ୍ ଓ ମୁସଲିମ ଆଉ ଏମାନଙ୍କର ଅଭ୍ୟାସ ହେଲା ଏମାନେ ଚାଷବାସ କରି ନିଜ ଜୀବନ ଯାପନ କରିଥାନ୍ତି ଆଉ ବର୍ତ୍ତମାନ ଦୃଷ୍ଟିରୁ ଦେଖିଲେ ବହୁତ ଏଜୁକେଟେଡ଼ ବି ଲୋକ ଶିକ୍ଷିତ ଲୋକ ବି ବାହାରିଲେଣି ଆଉ ଏମାନଙ୍କର ରୀତିନୀତି ହେଉଛି ଏମାନେ ବହୁତ ସରଳ ଲୋକ ଆଉ କନ୍ଧମାଳ ଜିଲ୍ଲା ବହୁତ ଫେମସ